ଜଳ ହିଁ ଜୀବନ ପାଣି ବିନା ଆମେ ଗୋଟିଏ ମୁହୂର୍ତ୍ତ ବି ରହିପାରିବାନି ଯେମିତିକି ଆମକୁ ସବୁବେଳେ ପାଣିର ଆବଶ୍ୟକ ରହିଛି ଗରମ ଦିନରେ ଜୁସ୍ କରି ପିଇବା ପାଣି ଫ୍ରୀଜ୍ ରେ ଥଣ୍ଡା କରି ରଖି ପିଇବା ଯେମିତିକି ବରଫ ସେମିତି ବ୍ୟବସାୟରେ ମଧ୍ୟ ପାଣିକୁ ବ୍ୟବହାର କରିଥାଉ ପାଣି ସବୁ ସମୟରେ ଆମକୁ ସବୁ ସୁବିଧା ଯୋଗାଇଥାଏ ଯେମିତିକି ରୋଷେଇ କରିବା ଅତିଥି ଚର୍ଚ୍ଚା କରିବା ଏମିତିକି ସବୁ କାର୍ଯ୍ୟରେ ପାଣିର ଆବଶ୍ୟକ ବହୁତ ରହିଛି